ତେଇଶି ଚାରି ଦୁଇହଜାର ତେଇଶି ପନ୍ଦର ପାଞ୍ଚ ଦୁଇହଜାର ତେଇଶି ଏଗାର ସାତ ଦୁଇହଜାର ତେଇଶି ସତର ଏକ ଦୁଇହଜାର ଚବିଶ ବାର ତିନି ଦୁଇହଜାର ଚବିଶ